ହଁ ମୁଁ ବହୁତ ଜାଗାରେ ସମ୍ପ୍ରଦାୟ ବାହାରେ ଭ୍ରମଣ କରିବା ସମୟରେ ନିଜର ଭେଦଭାବ ବା ପକ୍ଷପାତ ଅନୁଭବ କରିଛି ଯେମିତି ଆମେ ସବୁ ଧର୍ମକୁ ସମ୍ମାନ ଦଉ ହିନ୍ଦୁ ଧର୍ମରେ ଆମେ ସବୁ ଧର୍ମକୁ ସମ୍ମାନ ଦଉ ସବୁ ଧର୍ମର ଲୋକମାନଙ୍କୁ ଆମେ ସମାନ ଭାବୁ ଆମେ ପ୍ରଥମେ ଧର୍ମ ମଣିଷତ୍ୱ ବୋଲି ଭାବୁ କିନ୍ତୁ କିଛି ଜାଗାରେ କୌଣସି ଧର୍ମକୁ ମୁଁ ଏଠି ଅପମାନ କରୁନାହିଁ ଦୟାକରି ମୋତେ ସେଇ ପାଇଁ କ୍ଷମା କରିବେ କିମ୍ବା ଖରାପ ଆଡ଼କୁ ନେବେ ନାହିଁ କଥାର ମୁଁ କିଛି ଲୋକଙ୍କର ହୁଏ ତ କିଛି ଲୋକଙ୍କର ଏଇଟା ମତ ହେଇଥିବ ଧର୍ମର ମତ ନଥିବ କାହିଁକି ନା କେଉଁ ଧର୍ମରେ ପାତର ଅନ୍ତର ଲେଖା ଯାଇନଥାଏ ମଣିଷ ମାନଙ୍କ ଭିତରେ ହିଁ ପାତର ଅନ୍ତର ଥାଏ ଭେଦଭାବ ଥାଏ ସମ୍ପ୍ରଦାୟ ଭିତରେ ତ କୌଣସି ଏକ ସମ୍ପ୍ରଦାୟରେ ମୁଁ ଯାଇଥିଲି ତ ଆମକୁ ମାନେ ଏମିତି କି ଆମର ଭୋଗ ଖାଇବା ପାଇଁ ସେମାନେ ମନା କଲେ ଆମେ ଭୋଗ ହେଲେ ଛୁଇଁ ଦେବୁନି ଖାଇବୁନି ଆମେ ଯଦି ଅଲଗା ଜିନିଷ ହେଇଥିବ ଖାଇବୁ ସେଇ ଜିନିଷଟା ମୋତେ ବହୁତ ଖରାପ ଲାଗିଥିଲା ଭଗବାନ ସମସ୍ତଙ୍କର ଆମେ ଯଦି ତୁମ ଭୋଗ ଗ୍ରହଣ କରୁଛେ ତୁମେ କାହିଁ ଆମ ଭୋଗ ଗ୍ରହଣ କରିବନି ଆଉ ଏମିତି ଗୋଟିଏ ଘଟଣା ଘଟିଥିଲା କି ତୁଳସୀ ଗଛ ଜଣଙ୍କ ଘରେ ତୁଳସୀ ଗଛ ଥିଲା ସେ ଅଲଗା ସମ୍ପ୍ରଦାୟର ତ ମୁଁ ଯାଇକି ମୋ କାହ୍ନାଙ୍କ ପାଇଁ କୃଷ୍ଣଙ୍କ ପାଇଁ ତୁଳସୀ ଆଣିବା ପାଇଁ ଯାଇଥିଲି ସେ ମୋତେ ତୁଳସୀପତ୍ର ଦେଲେ ନାହିଁ କହିଲେ ତୁମେ ଯଦି ଖାଇବା ପାଇଁ ନେବ ତେବେ ଦିଆଯିବ କିନ୍ତୁ ଭଗବାନଙ୍କ ପାଇଁ ଆମେ ଦେବୁନି ତ ଏଇସବୁ ପକ୍ଷପାତି ମା' ବାପା ଯେମିତି ଆମର ସବୁ ମା' ବାପା ସମାନ ମୋ ମା' ବାପା ଯେମିତି ମା' ବାପାମାନେ ସବୁବେଳେ ସମ୍ମାନୀୟ ତ ନିଜ ମା' ବାପାକୁ ଯେମିତି ଆମେ ସମ୍ମାନ କରୁଛେ ଅନ୍ୟ ମା' ବାପାଙ୍କୁ ବି ସେମିତି ସମ୍ମାନ ଦେବା ଜରୁରୀ ସେଭଳିଆ ଭଗବାନ ବି ସମସ୍ତଙ୍କର ସମାନ ମାନୁଛି ଆପଣଙ୍କ ଭଗବାନ ଆପଣଙ୍କ ପାଇଁ ବଡ଼ ଆମ ଭଗବାନ ବି ଆମ ପାଇଁ ବଡ଼ ଆମେ ଯେହେତୁ ଆମ ନିଜ ଭଗବାନଙ୍କୁ ସମ୍ମାନ ଦେବା ସହିତ ଆପଣଙ୍କ ଭଗବାନଙ୍କୁ ସମ୍ମାନ ଦେଉଛେ ଆପଣ ବି ଦୟାକରି ଆମ ଭଗବାନ ମାନଙ୍କୁ ବି ସମ୍ମାନ ଦିଅନ୍ତୁ ଅପମାନ ତ ନ କରନ୍ତୁ ସମ୍ମାନ ନ ଦିଅନ୍ତୁ ପଛେ ଅପମାନ ନ ଦିଅନ୍ତୁ